ଏଇ ନିକଟରେ ମୁଁ ଏକ ଓଡ଼ିଆ ଭାଷାରେ ପୁସ୍ତକ ପଢ଼ିଥିଲି ଯାହା ଏକ ପୌରାଣିକ ପୁସ୍ତକ ଥିଲା ଯାହାର ତାର ନାମଯେ ରାମାୟଣ ସେ ରାମାୟଣ ପଢ଼ିକି ମତେ ବହୁତ ଚିନ୍ତା ପର୍ବଣ ଲାଗିଲା ଆଉ ସେଟା ମତେ ଗଭୀର ଭାବରେ ପ୍ରଭାବିତ କଲା ସେ ସେଇଥିରେ ଯେଉଁ ଭାଇ ଭାଇ ଅନଗତ ସ୍ନେହ ଏବଂ ଅନୁ ଅନୁଗତତା ନିଜ ପ୍ରଭୁଙ୍କ ପ୍ରତି ଭକ୍ତି ଏ ବହୁତ ଗୁଡ଼ିଏ ଜିନିଷ ଥିଲା ଯେଉଁଟାକି ସେଥିରେ ଜଣକୁ ଅନୁପ୍ରାଣିତ ହେଇପାରିବ ଆଉ ସେଥିରୁ କିଛି ଶିଖିପାରିବ ଶିକ୍ଷଣୀୟ ଜିନିଷ ତା'ପରେ ବହୁତ ଥିଲା ଯେନ୍ତି ସେ ସେଇଥିରେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଏଇ ଚାରି ଭାଇଙ୍କ ଭିତରେ ଥିବା ଗଭୀର ଭଲ ପାଇବା ଆଉ ସ୍ନେହ ସେଇଟା ଦେଖିବାକୁ ଖୁବ୍ କମ୍ ମିଳେ ଯେମିତି ଲକ୍ଷ୍ମଣ ରାମଙ୍କ ପ୍ରତି ପୁରା ଅନୁଗତ ଥିଲେ ସେ ସେଥିପାଇଁ ଚଉଦ ବର୍ଷ କାଳ ଆଦୌ ନଶୋଇ ସେ ରାମଙ୍କର ସେବା ରାମ ଏବଂ ସୀତାଙ୍କର ବହୁତ ସେବା ଯତ୍ନ କରୁଥିଲେ ଏବଂ ନିଜେ କଷ୍ଟ ପାଇ ତାହାକୁ କେମିତି ଭଲରେ ସେମାନେ ରହିବେ ସେ ଚେଷ୍ଟା କରୁଥିଲେି ଆଉ ଜଣେ ଥିଲେ ଭରତ ଭରତ ଏତେ ତାଙ୍କ ଭାତୃଭକ୍ତି ଥିଲା ସେ ନିଜେ ସିଂହସନରେ ନ ବସି ତାଙ୍କ ପାଦୁକା ଆଣିକି ସିଂହସନରେ ରଖିକି ପୂଜା କରୁଥିଲେ ଏବଂ ଶାସନ ବାହାର କରୁଥିଲେ ସେମିତି ବାପଙ୍କ ପ୍ରତି ପୁଅ ଯେମିତି ରାମ ଦଶରଥ ତାଙ୍କର ଭକ୍ତି ଏବଂ ରାମ ହନୁମାନ ହନୁମାନ ରାମଙ୍କର ବହୁତ ବଡ଼ ଭକ୍ତ ଥିଲେ ଏବଂ ତାଙ୍କ ଅନୁଗତ ଥିଲେ ସେ ପ୍ରଭୁ ରାମକୁ ବହୁତ ପୂଜା କରିୁଥିଲେ ଏବଂ ତାଙ୍କୁ ଭଗବାନ ହିସାବରେ ମାନୁଥିଲେ ଆଉ ପୁଣି ତାର ଅନ୍ୟ ଦିଗ ହେଉଛି ରାବଣ ରାବଣ ବହୁତ ଜ୍ଞାନୀ ଥିଲେ ଜଣେ ବଡ଼ ପଣ୍ଡିତ ଥିଲେ କିନ୍ତୁ ନିଜ ଭଉଣୀ ପ୍ରେମରେ ଅନ୍ଧ ହୋଇ ସେ ନିଜର ହିତାହିିତ ଜ୍ଞାନ ଭୁଲି ଯାଇଥିଲେ ଏବଂ ସେ ସେଥିପାଇଁ ଭଗବାନ ରାମଙ୍କର ସ୍ତ୍ରୀ ସୀତାଙ୍କୁ ଚୋର କରି ଆଣି ଲଙ୍କା ରଖିଥିଲେ ଏବଂ ତାଙ୍କୁ ନିଜ ରାଣୀ କରିବା ପାଇଁ ଇଚ୍ଛା କରିଥିଲେ ସେ ଜାଣିଥିଲେ ଯେ ଅନ୍ୟଜଣଙ୍କ ନାରୀ ହରଣ କରିବା ଗୋଟେ ପାପ କାମ ଏବଂ ଏଥିପାଇଁ ସେ ଅପରାଧ କରିଛନ୍ତି ହେଲେ ବି ସେ ନିଜ ଭଉଣୀ ପ୍ରେମରେ ଅନ୍ଧ ହୋଇ ସେ କାମଟି କରିଥିଲେ ସେମତି ଭାଇ ପ୍ରତି ନିଜ ଜୀବନ ଦେଇ ଦେଇଥିଲେ ଭାଇ ରାବଣ ପ୍ରତି ତାକୁ ବିଭୀଷଣ ଥିଲେ

ଯିଏକି ତାକୁ ବହୁତ ଭକ୍ତି କଲେ କିନ୍ତୁ ସେ ଯେତେବେଳେ ଅତ୍ୟାଚାର ପାପ ରାସ୍ତାରେ ଗଲେ ତାକୁ ବହୁତ ବୁଝେଇଲା ପରେ ବି ସେ ବୁଝି ନଥିଲେ ତେଣୁ ସେ ଭଗବାନ ରାମଙ୍କ ଶରଣ ନେଇଥିଲେ ଏମିତି ଅନ୍ୟ ବହୁତ କିଛି ଜିନିଷ ଅଛି ଯେଉଁଟା କିି ରାମାୟଣ ରାମମକୁ ଶିଖିବାକୁ ମିଳେ ଏବଂ ମିଶି ପୁସ୍ତକଟି ମତେ ବହୁତ ଅନୁପ୍ରାଣିତ ହେଇଥିଲି ଏବଂ ଏଥିରୁ ବହୁତ କଥା ଶିଖିବାକୁ ପାଇଥିଲି ଏବଂ ନିକଟରେ ଏକ ପୁସ୍ତକ ପଠନ କ୍ଲବ୍ରେ ଯୋଗ ଦେଇଥିଲି ଯାହା ମୋ ସୋନପୁରରେ ଅଛି ସେହି କ୍ଲବ୍ରେ ଯୋଗ ଦେଇଥିଲି ବିଭିନ୍ନ ପ୍ରକାର ପୁସ୍ତକ ମୁଁ ଅଧ୍ୟୟନ ସେଠାରେ କରିଛି